ଚଳଚ୍ଚିତ୍ର ଫ୍ୟାସନ ସୋ' ବିଜ୍ଞାପନରେ ବିଜ୍ଞାପନରେ ସ୍ଥାନର କଳା ଏବଂ କାରିଗରୀ ବ୍ୟବହାର କରାଯାଇଥାଏ ଯେମିତିକି ମାନେ ଆମ ଅଞ୍ଚଳରେ ମାନେ ହସ୍ତଶିଳ୍ପ ମାନେ ଯେଉଁ ବୟନ ବୟନଶିଳ୍ପ ଏହିସବୁ ଗୁଡ଼ିକ ରହିଛି ଏଇ ଯେଉଁ ବୟନଶିଳ୍ପରେ ମାନେ ବିଭିନ୍ନ କପଡ଼ାରେ ଆମେ ଶାଢ଼ୀ ତିଆରି କରି ଏହାକୁ ପଠାଇଥିଲୁ ଯେଉଁ ଏମିତି ଆମ ଓଡ଼ିଆ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀ ତାକୁ ପିନ୍ଧି ବହୁତ ପ୍ରଶଂସା ଯୋଗ୍ୟ ହୋଇଥିଲା ତା'ର ବହୁତ ପ୍ରଶଂସା କରାଯାଇଥିଲା ଏବଂ ସେ ତା'ର ବହୁତ ମଧ୍ୟ ନାଁ କରାହୋଇଥିଲା ଯାହାଫଳରେ କି ତାର ବହୁତ ଅର୍ଡ଼ର ମଧ୍ୟ ଆମ ପାଖକୁ ଆସିଥିଲା ଫ୍ୟାସନ ସୋ'ରେ ସେ ସେ ସେ ମଧ୍ୟ କପଡ଼ା ପରିଧାନ କରାଯାଇଥିଲା ତାପରେ କଣ ହୋଇଛି ନା ଚଳଚ୍ଚିତ୍ର ମାଧ୍ୟମରେ ବିଜ୍ଞାପନ ହେରିକା ଦିଆଗଲା ଆଉ ସେଇଟା ମାନେ ଯେଉଁ ହସ୍ତଶିଳ୍ପ ଯେଉଁ ମାନେ ସେଇ ହସ୍ତଶିଳ୍ପରେ କଣ ହେଇଚି ନା ହାତରେ ଯେଉଁ ମାଟି କଣ୍ଢେଇ ମାଟିରେ ସବୁ ବିଭିନ୍ନ ପ୍ରକାର ମୂର୍ତ୍ତି ତିଆରି କରି ସେଇଟାକୁ ମଧ୍ୟ ଆମେ ପ୍ରଦର୍ଶନ କରିପାରିଛୁ ଏହିପରି ଆମେ ଆମ କଳା ଓ କାରିଗରୀର ପ୍ରଦର୍ଶନ କରି ଥାଉ